ହଁ ମୁଁ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଭାଷା ଶିଖିଛି ଏବଂ ବ୍ୟବହାର ମଧ୍ୟ କରିଛି ଓଡ଼ିଶା ହେଉଛି ବିଭିନ୍ନ ଭାଷାର ସମିଶ୍ରଣ ଉଦାହରଣ ସ୍ୱରୂପ ଓଡ଼ିଆ ବ୍ୟତୀତ କୌଶଳୀ ଏବଂ କୁଇ ହେଉଛି ଓଡ଼ିଶାର ଅନ୍ୟ ଦୁଇଟି ଉପଭାଷା ଯେପରିକି ଏହି ଭାଷା ଗୁଡ଼ିକ ହେଉଛି ସ୍ମୃତି ମଧୁର ଏବଂ କହିବା ପାଇଁ ସହଜ ଅଟେ ଏଠାକାର ଲୋକମାନେ ଏହି ଉପଭାଷାକୁ ବହୁତ ସହଜରେ ବୁଝି ମଧ୍ୟ ପାରନ୍ତି କହିବାରେ ମଧ୍ୟ କୌଣସି ଅସୁବିଧା ହୋଇନଥାଏ କାହିଁକିନା ଏଠାରେ ଉଚ୍ଚ କୋଟିର ଶବ୍ଦର ବ୍ୟବହାର ହୋଇନଥାଏ ଏଠାକାର ଭାଷାରେ ବହୁତ ସହଜ ଓ ସରଳ ହୋଇଥାଏ କାହିଁକି ନା ଏଠି ଏଠିକାର ଭାଷା ଗୁଡ଼ିକରେ ଯୁକ୍ତାକ୍ଷରର ବ୍ୟବହାର ବହୁତ କମ୍ ମାତ୍ରାରେ ହୋଇଥାଏ ଯାହାକି ଲୋକମାନଙ୍କୁ କହିବା ପାଇଁ ସହଜ ବୁଝିବା ପାଇଁ ମଧ୍ୟ ସହଜ ହୋଇଥାଏ ଏବଂ ଲେଖିବାରେ ମଧ୍ୟ ସହଜ ହୋଇଥାଏ ଏଠିକାର ଲୋକମାନେ ଏ ଭାଷା ଶୁଣି ବହୁତ ଖୁସି ମଧ୍ୟ ହୋଇଯାଆନ୍ତି ଉପଭାଷା ଗୁଡ଼ିକ ବହୁତ ସ୍ମୃତିମଧୁର କାରଣ ଉପଭାଷାରେ ଲୋକମାନେ ବୁଝିବା କହିବା ଲେଖିବା ସବୁ ତାଙ୍କ ପାଇଁ ସହଜ ହୋଇଥାଏ ଲୋକମାନେ ଅନ୍ୟ ଭାଷା ଅପେକ୍ଷା ଏଇ ଭାଷାକୁ ଅଧିକ ଭଲ ପାଆନ୍ତି ଏବଂ ସମ୍ମାନ ଦିଅନ୍ତି ନିଜ ଅଞ୍ଚଳର ଭାଷାକୁ ଭଲ ପାଉଥିବାରୁ ସେମାନେ ଅଧିକ ମାତ୍ରାରେ ଉପଭାଷାର ବ୍ୟବହାର କରିଥାନ୍ତି ଏବଂ ସେମାନେ ନିଜ ଭାଷାର ବିକାଶ କରିବା ପାଇଁ ଚାହାନ୍ତି ଆମେ ଯଦି ଆମ ନିଜ ଭାଷାକୁ ବ୍ୟବହାର ନ କରିବାର ତାହେଲେ ତାହା ଲୁକାୟିତ ହେଇଯିବ ତେଣୁ ଆମେ ନିଜର ଆଞ୍ଚଳିକ ଭାଷାକୁ ବ୍ୟବହାର କରିବା ଦ୍ୱାରା ଏହା ଏହାର ବୃଦ୍ଧି ଓ ବିକାଶ ହୋଇପାରିବ ଏବଂ ବାହାର ବାହାର ରାଜ୍ୟ ମଧ୍ୟ ଆମ ଭାଷା ବିଷୟରେ ଜାଣିପାରିବ ଆମ ସଂସ୍କୃତି ଆମ ପରମ୍ପରାକୁ ମଧ୍ୟ ଭଲ ପାଇବ